ପୂର୍ବ ସମୟରେ ସମାଜରେ ବହୁତ ଦଳିତ ମହିଳା ମାନେ ଥିଲେ ହେଲେ ମଧ୍ୟ ସେମାନେ ବହୁତ ଉପରକୁ ଆସୁଥିଲେ କାରଣ ସେମାନେ ବହୁତ ଭଲ ଭଲ ପଦକ୍ଷେପ ନେଉଥିଲେ ଆଉ ବହୁତ ଭଲ ମଧ୍ୟ ଥିଲେ ଆଉ ଘରଲୋକଙ୍କୁ ମଧ୍ୟ ବହୁତ ଭଲ ମାନେ ଉପଚାର ମାନେ ଉପଦେଶ ଦେଉଥିଲେ ଆଜିକାଲି ସମୟରେ ଧୀରେ ଧୀରେ ମହିଳା ମାନେ ଚେଞ୍ଜ ହେଇଗଲେଣି ସେମାନେ ଆଉ ପୂର୍ବ ଭଳି ନାହାନ୍ତି ସେମାନେ ଏବେ ବହୁତ ମଡ଼ର୍ଣ୍ଣ ହେଇଯାଇଛନ୍ତି ଆଉ ସେମାନେ କାହା କଥା ଶୁଣନ୍ତିନି କିନ୍ତୁ ଏବେ ମଧ୍ୟ କିଛି ମହିଳା ଅଛନ୍ତି ଭଲ ସମସ୍ତେ ତ ମୁଁ କହିପାରିବି ନାହିଁ କିଛି ମହିଳା କିନ୍ତୁ ଭଲ ସମାଜରେ ସେମାନେ ଅବଶ୍ୟ ମଡ଼ର୍ଣ୍ଣ ଦେଖାଇଥାନ୍ତି କିନ୍ତୁ ସେମାନେ କାମ ମଧ୍ୟ କିଛି ଜାଣିଥାନ୍ତି ପୁଅମାନଙ୍କ ସହ ପାଦ ପାଦ ମିଶାଇ ଚାଲିଥାନ୍ତି କିଛି ଖରାପ ନୁହେଁ ତାହା ମନ୍ଦ ନୁହେଁ ଭଲ କିନ୍ତୁ ବେଶି ଆଗକୁ ମଧ୍ୟ ସେମାନେ ବଢ଼ିଯିବା ଯୋଗୁଁ ଆଜିକାଲି ସମାଜରେ ମହିଳାମାନଙ୍କୁ ଖରାପ ଦୃଷ୍ଟି ବହୁତ ଲୋକ ଦେଖନ୍ତି ମଧ୍ୟ ତାହା ବହୁତ ଖରାପ କିନ୍ତୁ ଏବେ ମଧ୍ୟ ବହୁତ ମହିଳା ଅଛନ୍ତି ଯେଉଁମାନେ ଆମର ସରକାର ମଧ୍ୟ ଅଛନ୍ତି ମାନେ ବହୁତ ବଡ଼ ବଡ଼ ଅଫିସର୍ ମଧ୍ୟ ହେଇ ଅଛନ୍ତି